ମାଛ ଧରା ବୃତ୍ତିର ଯଦି ସରକାର ଆମକୁ ଋଣ ଆକାରରେ ସାହାଯ୍ୟ କରନ୍ତେ ଆମେ ଜାଲ ମାଛ ବିହନ ଖରିଦି କରିବା ଏବଂ ମାଛ ଖାଇବା ପାଇଁ ଦାନା ଖରିଦି କରିବା ଏବଂ ମାଛଙ୍କ ପାଇଁ ମେଡ଼ିସିନ୍ ପୋଖରୀରେ ଯୋଉ ପକାଯାଉଛି ପୁଣି ଜାଲ ଟାଣିଆକୁ ଦରକାର ଖାଦ୍ୟ ଦରକାର ତା'ପାଇଁ ଯୋଉ ପ୍ରିପାରେସନ୍ ଗୋଟେ ମୋଟର୍ ଦରକାର ପାଣି ସେଇ ପୋଖରୀ ଉଠେଇ ସେଇ ପୋଖରୀକି ଛାଡ଼ିଲେ ମାଛମାନେ ଖେଳିକିନି ବା ବାଡ଼େଇ ପିଟେଇ ହେଇକିନି ସେମାନେ ବଡ଼ ହୁଅନ୍ତି ଏଇଟା ଯଦି ଗଭ୍ମେଣ୍ଟ ଆମମାନଙ୍କୁ ସେ ସହାୟତା ରାଶି ଲୋନ୍ ଆକାର ବା ବ୍ୟାଙ୍କ୍ ମାଧ୍ୟମରେ ଦିଏ ତାହେଲେ ଆମେ ଉପକୃତ ହେବୁ ଉପକୃତ ହେଲେ ସରକାର ଧନ ସରକାରକୁ ପୁଣି ରିଟର୍ଣ୍ଣ କରିବୁ ଆମେ ଦୁଇ ପଇସା ପାଇକିନି ଆମ ପରିବାର ବା ନିଜେ ଖୁସି ହେବୁ ବା ଚଳିବୁ ଏଇଟା ହେଉଛି ଆମର ଚିନ୍ତାଧାରା ଏବଂ ଏହି ଚିନ୍ତାଧାରାରେ ଯଦି ସରକାର ଆମକୁ ସାହାଯ୍ୟ କରନ୍ତେ ତାହେଲେ ଆମେ ମାଛ ଚାଷ ପୋଖରୀ ଆମର ନଥିଲେ ବା ଆଉ କାହା ପୋଖରୀ କି ନିଲାମରେ ଆଣିକିନି ଆମେ ମାଛ ଚାଷ କରି ଉପକୃତ ହୁଅନ୍ତୁ ସରକାର ମଧ୍ୟ ଉପକୃତ ହୁଅନ୍ତେ ଯାହା ପୋଖରୀ ସେ ମଧ୍ୟ ଉପକୃତ ହୁଅନ୍ତୁ